ଓଡ଼ିଶାର ସୁନାମ ଧନ୍ୟ ଚଳଚ୍ଚିତ୍ର କଳାକାରମାନଙ୍କୁ ବା ତାରକାମାନଙ୍କୁ ଭେଟିବାକୁ ଚାହେଁ ସେମାନଙ୍କ ମଧ୍ୟରୁ ଓଡ଼ିଶାର ଅନୁଭବ ଓ ବର୍ଷାର ଯୋଡ଼ି ବହୁତ ସୁନ୍ଦର ଥିଲା ସୁନ୍ଦର ଥିଲା ଏଇ ଯୋଡ଼ିର ଫିଲ୍ମ ଦେଖିବା ପାଇଁ ବହୁତ ଭଲ ଲାଗୁଥିଲା ଏବଂ ଲୋକମାନେ ଏଇ ଦ୍ଵିତୀୟ ଯୋଡ଼ିର ଫିଲ୍ମ ଦେଖିବାକୁ ବହୁତ ପସନ୍ଦ କରୁଥିଲେ ଏଇମାନଙ୍କୁ ପ୍ରଥମେ ଭେଟିବାକୁ ମୁଁ ଚାହିଁ ସେମାନଙ୍କ ବିଷୟରେ କିଛି ଜାଣିବାକୁ ଏବଂ ଏମାନେ କିପରି ପରସ୍ପର ମଧ୍ୟରେ ଛଡ଼ା ଛୁଡ଼ି ହୁଅନ୍ତି ଏତେ ନିବିଡ଼ ସମ୍ପର୍କ ଥାଇ ମଧ୍ୟ ଏମାନେ ପରସ୍ପର ମଧ୍ୟରେ ବୁଝାମଣା ନ ହୋଇ ନିଜକୁ ଡିଭର୍ସ ଦେବା ପାଇଁ ଚାହୁଁଛନ୍ତି କାହିଁକି ବୋଲି ମୁଁ ପଚାରିବି